ହଁ ଲୋ ଉପର୍କେ ଚଘ୍ବାର୍ଲାଗି ବହୁତ୍ ଡର୍ ଲାଗ୍ସି ଉପ୍ରୁ ଉତ୍ରିବାକେ ବି ଡର୍ ଲାଗ୍ସି ସିଡ଼ିରେ ବି ଚଘ୍ବାର୍ଲାଗି ଡର୍ ଲାଗ୍ସି ବାରଣ୍ଡାରେ ଚଘ୍ବାର୍ଲାଗି ଡର୍ ଲାଗ୍ସି ଉପର୍କେ ଚଘିଗଲେ ଜୀବନ୍ ତଲ୍କେ ଦେଖ୍ଲେ ଜୀବନ୍ ସର୍ କର୍ସି ଆଉ ବହୁତ୍ ଡରି ଯାଏସିଁ ମୁଇଁ କେତ୍ନି କେତେଟେ ପୁର ଭରି ହଲି ଥରି ଯାଏସି ଆଉ ଡର୍ କେତ୍ନି କେତ୍ନି ଲାଗ୍ସି ମତେ ଛୋଟ୍ ଦିନୁ ଅଛେ ଡରବାର୍ଟା ଉପର୍କେ ଚଘିଗଲେ ଜୀବନ୍ ସର୍ କର୍ସି ତଲ୍କେ ଦେଖିଦେଲେ ଦେଖ୍ବାର୍ଲାଗି ଆଉ ଉପର୍କେ ମୁଇଁ କେଭେ ଚଡ଼୍ବାର୍ ଲାଗି ବି ଭଲ୍ ନି ଲାଗେ ମତେ ଡରି ମର୍ସିଁ ବହୁତ୍ ଡର୍ସି ଛୋଟ୍ ଦିନୁ ବହୁତ୍ ଡର୍ବାର୍ ଲାଗି କେତେନି କେତେ ନେଇ ଡର୍ବାର୍ ଲାଗି ଚେଷ୍ଟା କର୍ସି ଯେ ସବୁଦିନେ ଡର୍ସିଁ ସବୁଦିନେ ଡର୍ ଲାଗ୍ସି ଆଉ ଭଲ୍ ନି ଲାଗେ ଚଘ୍ବାର୍ ଲାଗି ଉପ୍ରୁ ଦେଖିଦେବ ତଲ୍କେ ବେଲେ ଜୀବନ୍ ସର୍ କର୍ସି ନାଇଁ ଚଘେ ମୁଇଁ ସିିଡ଼ିରେ ବି ନେଇଁ ଚଘେ କି ତଲ୍କେ ବି ନେଇ ଯାଏ ତଲୁ ବି ନେଇ ଯାଏ ଉପର୍କେ ଉତ୍ରୁ ବି ତଲ୍କେ ନି ଉତ୍ରେ ଭଲ୍ ନି ଲାଗେ ମତେ ବହୁତ୍ ଡର୍ ଲାଗ୍ସି ପୁରା ସେନ୍ସଲେସ୍ ହେଇଯାଏସି ସିିରିଏସ୍ ହେଇ ଯାଏସି ଯଦି ଉପର୍କେ ଚଘ୍ବାର୍ଲାଗି ଭଲ ନି ଲାଗେ କେନ୍ ଦୁଲି ଫୁଲିକେ ବି ଚଘ୍ବାର୍ଲାଗି ବି ଭଲ୍ ନି ଲାଗେ ମତେ ଦୁଲିମାନ୍କୁ ବି ଚଘି ଯାଏନି ଭଲ୍ ଲାଗ ଚଘ୍ବାର୍ ଲାଗି ଜୀବନ୍ ସର୍ କର୍ସି ତଲ୍କେ ଦେଖିଦେଲେ ତଲୁ ବି ଉପର୍କେ ଚଗ୍ଲେ ଭଲ୍ ଲାଗେ ନି କି ଉପ୍ରୁ ବି ତଲ୍କେ ଦେଖ୍ବାର୍ ଲାଗି ଭଲ୍ ନି ଲାଗେ ଡରିଯାଏସି ମୋର୍ ଛୋଟ୍ ଦିନୁ ଅଭ୍ୟାସ୍ ଡ଼ର୍ବାର୍ଟା ବହୁତ୍ ଡର୍ ରହିଯାଇଛେ ମୋର୍ ଦିହେଁ ଡର୍ କେଭେବି ଛାଡ଼ିିନି ପାର୍ବାର୍ ଛାଡ଼୍ବି ବଲି ଚେଷ୍ଟା କରୁଚେଁ ଏବେ ଡର୍କେ କେବେ ବି ଛାଡ଼୍ବାର୍ ଲାଗି ଚେଷ୍ଟା କରିନି ପାରୁ ଚେଷ୍ଟା କରୁଚେଁ ହେଲେ ଡର୍ଟା ନେଇ ଛାଡ଼ୁଛେ ମୋର୍ ଡର୍କେ କେଭେ ବି ନି ଛାଡ଼ିପାରେ ଚେଷ୍ଟା କରୁଚେଁ ହେଲେ କେଭେ ବି ନି ଛାଡେ ଡର୍ ବହୁତ୍ଟେ ଡର୍ ଲାଗ୍ସି ମତେ ପୁରା କେତନି କେତେ ଡର୍ ଲାଗ୍ସି